ଧର୍ମ ଆମ ଅଞ୍ଚଳର ପର୍ଯ୍ୟଟନକୁ ଭଲ ପ୍ରଭାବିତ କରିଛି ଆମ ଅଞ୍ଚଳରେ ସବୁ ଧର୍ମାଲମ୍ବିର ଲୋକମାନେ ବସବାସ କରନ୍ତି ଯାହାର ଯେଉଁ ଧର୍ମ ସେ ସେହି ଧର୍ମକୁ ମାନିଥାନ୍ତି ଆମ ଏହି ବୌଦ୍ଧ ଜିଲ୍ଲାରେ ବିଭିନ୍ନ ହିନ୍ଦୁ ଦେବାଦେବୀ ମନ୍ଦିରମାନ ରହିଛି ପୁରୁଣା କାଳରୁ ବା ଐତିହାସିକ ସମୟରୁ ସେଠାକୁ ବିଭିନ୍ନ ଅଞ୍ଚଳର ଓ ଅନ୍ୟ ଜିଲ୍ଲାର ଲୋକମାନେ ବୁଲିବାକୁ ଆସନ୍ତି